ଆଜିକାଲିକା ଲୋକମାନେ ତ ପଶୁପକ୍ଷୀ ରଖିବା ପାଇଁ ଚାହୁଁନାହାନ୍ତି କିନ୍ତୁ ପଶୁପକ୍ଷୀ ରଖିଲେ ବହୁତ କିଛି ଲାଭ ମିଳେ ଯେପରିକି ଆମେ ଧର ଗାଈ ଗୋରୁ ରଖିବା ଛେଳି ରଖିବା କୁକୁଡ଼ା ରଖିବା ଏସବୁ ରଖିଲେ ଆମର କ୍ଷତି ବଦଳରେ ଲାଭ ହୋଇଥାଏ କେମିତି ଯେମିତିକି ଆମର ଧର ଆମେ ଗାଈ ରଖିଲେ ଗାଈ ଆଗ କାଳର ଲୋକମାନେ ଗାଈ ରଖୁଥିଲେ ହଳ କରୁଥିଲେ ଚାଷ କରୁଥିଲେ ବେଙ୍ଗଳା ବୁଲାଉଥିଲେ ଆଜିକାଲି ତ ସେସବୁ ହଉନି ସବୁ ମେସିନ୍ ବାହାରିପଡ଼ିଲାଣି ଧାନ କାଟିବା ଅମଳ କରିବା ପର୍ଯ୍ୟନ୍ତଠୁ ଧାନ ରୋଇବା ଆଉ ତଳି ମାରିବାଠୁ ଆରମ୍ଭ କରିକି କାଟିବା ପର୍ଯ୍ୟନ୍ତ ସେ ସବୁ ମେସିନ୍ରେ ହେଇଯାଉଛି ଅମଳ କରି ଘରେ ଧାନ ବିକିବା ପର୍ଯ୍ୟନ୍ତ ବି ମେସିନ୍ କାମ କରିଦେଉଛି କିନ୍ତୁ ଆଜି କାଲିକା ଲୋକମାନେ ରଖୁନାହାନ୍ତି ସିନା କିନ୍ତୁ ନିହାତି ରଖିବା ଦରକାର ଗାଈଟିଏ ରଖିଲେ ତାଠୁ କ୍ଷୀର ଆମେ ପାଉଛନ୍ତି କ୍ଷୀରରୁ ଦହି ଛେନା ଲହୁଣୀ ଘିଅ ଏସବୁ କରି ବିକିଲେ କିଛି ପଇସା ପାଇପାରୁଛନ୍ତି ଆଉ ହେଲା ଗୋବର କିଛି ରହିଲେ ଗୋବର ଖତ ହେଉଛି ଖତ ଆମେ ବାଡ଼ିରେ ବଗିଚାରେ କିମ୍ବା ବିଲରେ ଦେଉଛନ୍ତି ଛେଳି ରଖିଲେ ଛେଳି ଗୋଟେ ଆମେ ରଖୁଛନ୍ତି ଗୋଟେ ଛେଳି ଯେତେବେଳେ ଛୁଆ ଦେଉଛି ଚାରି ପାଞ୍ଚଟା ଛୁଆ ଦେଲେ ତାକୁ ଆମେ ବଡ଼ ହେଲେ ବିକିଲେ ଆଜିକାଲିକା ଖାସି ମାଂସ ରେଟ୍ କେତେ ହେଲାଣି ଆପଣମାନେ ଜାଣିଥିବେ ତେଣୁ ଆମେ କୁକୁଡ଼ା ରଖିଲେ କୁକୁଡ଼ା ରଖିଲେ କୁକୁଡ଼ା ବି ବିକିବା ପଇସା ପାଇବା ଅଣ୍ଡା ବି ବିକିଲେ ପଇସା ପାଇବା ଆଉ ଅଣ୍ଡାକୁ ଯଦି ଆମେ ଉଷୁମାଇ ତାକୁ ଛୁଆ ଫୁଟାଇବା ଛୁଆ ଫୁଟାଇଲେ ବି ତାକୁ ଅଧିକରୁ ଅଧିକ ଛୁଆ ଆମେ କରିକି ବଡ଼ କଲେ ପୁଣି ତାକୁ ବି ବିକିକି ପଇସା ଉପାର୍ଜନ କରିପାରିବା ତେଣୁ ଛୋଟ ଛୁଆଠାରୁ ଆରମ୍ଭ କରିକି ଯେମିତି ଆମେ ବଡ଼ ମଣିଷ ପର୍ଯ୍ୟନ୍ତ ତାକୁ ଯତ୍ନ ନେଉଛନ୍ତି ଗୋରୁ ଗାଈ ଛେଳି ମେଣ୍ଢା କୁକୁଡ଼ା ଏମାନଙ୍କୁ ବି ଯତ୍ନର ସହିତ ପାଳନ କରିବା ନିହାତି ଜରୁରୀ ସେମାନଙ୍କୁ ଯତ୍ନର ସହିତ ପାଳନ କଲେ ଆମେ ବି କିଛି ଲାଭବାନ ହେବା